ଜୀବନରେ ମୁଁ ଅଧିକ ଗୁରୁତ୍ଵ ଶିକ୍ଷାକୁ ଦିଏ କାରଣ ଶିକ୍ଷା ହେଉଛି ମଣିଷ ଜୀବନର ଏକ ମୌଳିକ ଅଧିକାର ଏବଂ ଏହା ମଣିଷ ଜୀବନରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହାର ବ୍ୟବହାର ରହିଛି ପ୍ରଥମତଃ ଆମେ ଶିକ୍ଷିତ ହେବା ସହିତ ଆମର ପରିବେଶରେ ଆମ ପାଖାପାଖି ଯେଉଁମାନେ ଅଛନ୍ତି ସମସ୍ତେ ଶିକ୍ଷିତ ହେବା ଦରକାର ସମସ୍ତେ ଶିକ୍ଷିତ ହେଲେ ଗୋଟିଏ ସୁସ୍ଥ ସମାଜ ଗଠନ ହୋଇପାରିବ ଏବଂ ସମସ୍ତେ ଶିକ୍ଷାକୁ ପ୍ରାଧାନ୍ୟ ଦେଲେ ଏକ ସୁସ୍ଥ ସମାଜ ଗଠନ ହେବା ସହିତ ଏବଂ ଦେଶର ମଧ୍ୟ ଉନ୍ନତି ହୋଇପାରିବ